ଆପଣ ଟ୍ରାନ୍ସପୋର୍ଟ ଏଜେନ୍ସିରୁ କହୁଛନ୍ତି ତ ମୁଁ ଏକ୍ଚୁଲି ଦୁଇଦିନ ତଳୁ ଅର୍ଡ଼ର କରିଥିଲି ଆପଣଙ୍କ କମ୍ପାନୀରୁ ଗୋଟେ କ୍ୟାବ୍ କ୍ୟାବ୍ ଆସିଥିଲା କିନ୍ତୁ ଦେଖିଲାବେଳକୁ ସେ କ୍ୟାବ୍ରେ ଯେ ଡ୍ରାଇଭର୍ ଥିଲେ ସେ ବହୁତ ଅସନା ହେଇଥିଲେ ଆଉ ମୂଳ କଥା ଯେ ମାସ୍କ ପିନ୍ଧିନଥିଲେ ଆଉ ସେ କ୍ୟାବ୍ ବି ବହୁତ ଅସନା ହେଇଥିଲା ଆଉ ସେଥିରେ ଯେଉଁ ଟାୱେଲ୍ ପଡ଼ିଥିଲା ସେ ବି ବହୁତ ମଇଳା ହେଇଥିଲା କୋରୋନା ଟାଇମ୍ ନା ସମସ୍ତେ ସଫାସୁତୁରା ରହିଲେ ଭଲ କୋଭିଡ଼ ଇତ୍ୟାଦି ସବୁବେଳେ କୋଭିଡ଼ ବେଳେ ଆଜ୍ଞା ଆଜ୍ଞା କୋଭିଡ଼ ବେଳେ ଆକ୍ଚୁଲି ପରିଷ୍କାର ପରିଚ୍ଛନ୍ନ ରହିବାପାଇଁ ସରକାର କହିଛନ୍ତି ନା ନା ଆପଣ ଏକ୍ଚୁଲି ଯେତେବେଳେ ବି ପଠଉଛନ୍ତି ଗାଡ଼ି ଯେଉଁଠିକି ବି ପଠାନ୍ତୁ ଆ ସେ ଡ୍ରାଇଭର୍ ଟିକିଏ ସଫାସୁତୁରା ରହିବା ଦରକାର ମାସ୍କ ପିନ୍ଧିବା ଦରକାର କ୍ୟାବ୍ ସଫାସୁତୁରା ରହିବା ଦରକାର ଆଜ୍ଞା ଠିକ୍ଅଛି ଧନ୍ୟବାଦ